ହଁ ହଁ ହ୍ୟାଲୋ ହଁ ମଧୁ

ହଁ ଭଲ ତୁ କେମିତି ଅଛୁ ଆଉ ପଢ଼ାପଢ଼ି କେମିତି ଚିଲିଛି

କାଇଁ କ'ଣ କାମ ଥିଲା କି ହଁ ଯିବା ଆଉ ଶେଷରେ ଯିବି ଆଉ କ'ଣ କିଣା କିଣି କରିବାର ଅଛି ନା କ'ଣ ପୂଜା ପାଇଁ କ'ଣ କ'ଣ କିଣିବାର ଅଛି ଗୋଟେ ଲିଷ୍ଟ୍ ବନେଇ କ'ଣ ସବୁ କିଣିବାର ଅଛି ହଁ ହଁ କେତେ ହେଲେ ହେବ ଆମାଉଣ୍ଟ୍ କେତେ ହେଲେ ହୋଇଯିବ ହଁ ହଁ ହଉ ଆଉ ତା'ହେଲେ କହିବୁ ଆଉ ଆଉ ତା'ପରେ ଆଉ କ'ଣ ଘରେ ଆଉ କେହି ସବୁ କିଛି କିଣିବାର ଅଛି କି ଆଉ କାହା ପାଇଁ କ'ଣ ଯଦି ଦରକାର କହିବୁ ତା'ହେଲେ ଆଉ ଘର ସଜାସଜି ପାଇଁ କି ଘରର ଜିନିଷ ପାଇଁ ସେଗୁଡ଼ା ଦରକାର ପୂଜା ପୂଜି ପାଇଁ କି କ'ଣ ଘରର ଯେଉଁ ହଁ ପୂଜାକୁ ଯାହା ଯାହା କ'ଣ ଘରକୁ ଯେଉଁ ରଙ୍ଗୋଲି ଫଙ୍ଗୋଲି ପକାହେଉଛି ସେଗୁଡ଼ାକ ବି ଜିନିଷ ଦରକାର ଆଉ ଗଜଲଷ୍ମୀ ପୂଜାକୁ ଆଉ କ'ଣ କ'ଣ ଦରକାର ପଡ଼ିଥାଉଛି କି ଆଚ୍ଛା ଆଚ୍ଛା କେବଳ ଏହି ଜିନିଷ ଆଉ ସବୁ ଜିନିଷ ନେଇକି ଗଲେ ହୋଇଯିବ ତ ହଁ ହଉ ତା'ହେଲେ ଠିକ୍ ଅଛି ଆଉ ହଉ ଆଉ କସ୍ମେଟିକ୍ସ ଜିନିଷ ହେରିକା ନାହିଁ କି ମୁଁ ପଇସା ପଠାଇ ଦେବି ତୁ ଯାହା କିଣିବାର ଅଛି କିଣି ନେବୁ ତା'ହେଲେ ଆଉ ହଁ ମୁଁ ଯିବି ମୁଁ ଯିବି କିନ୍ତୁ ଆଗୁଆ ଯାଇହେବନି ମୁଁ ତ ସେହି ଦିନ ଯିବି ନା ତ ଗଲା ବେଳକୁ ତ ଲେଟ୍ ହେବ ସେଦିନ ଯିବାକୁ ପଡ଼ିବ ଆଉ ମୁଁ ଆଗୁଆ ପଇସା ପଠାଇ ଦେବି ସେତେବେଳେ ତୋର କିଣାବୁ ଯଦି ଆଗୁଆ କିଣିକି ଆଗୁଆ କିଣିକି ରଖିଲେ ସିନା ପିନ୍ଧିବୁ ହଁ ତା'ହେଲେ ଠିକ୍ ଅଛି କେତେ ହେଲେ ହେବ ହଁ ହଉ ଠିକ୍ ଅଛି ପାଞ୍ଚ ହଜାର ହେଲେ ହେବ ହଉ ହଉ ଏ ଟିକିଏ ଅଧିକା ହୋଇଯାଉନି ପଇସାଟା ହଁ ହଉ ତା'ହେଲେ ହଉ ଠିକ୍ ଅଛି ଆଉ ହଉ ମୁଁ ତା'ହେଲେ ପଠାଇ ଦେବି ଆଉ ତିନି ହଜାର ପାଞ୍ଚ ହଜାର ଟଙ୍କା ପଠାଇ ଦେବି ଯାହା କିଣିବାର ଅଛି କିଣାକିଣି କରିବୁ ଆଉ ଯାହା ଯଦି ରଖିବୁ ବଳିବ ଯଦି ରଖିଦେଇଥିବୁ ପାଖରେ ଆଉ ଆଉ ସେ ଯେଉଁ ପଚାରିକି କହିବୁ ସେ ଯେଉଁ ଆଉ କାହାର ଦରକାର ଘରେ କ'ଣ ବୋଲି ହଁ ହଉ ହଉ ରଖୁଛି ତା'ହେଲେ